ଓଡ଼ିଶାର ସଂସ୍କୃତି ଏବଂ ଭାରତର ଅନ୍ୟ ରାଜ୍ୟର ସଂସ୍କୃତି ସହିତ ବହୁତ ପାର୍ଥକ୍ୟ ରହିଛି କାରଣ ଆମ ଓଡ଼ିଶାରେ ଯେତେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପାରମ୍ପରିକ ଏବଂ କଳାତ୍ମକ ଏସବୁ ଅଛି ଆମ ଓଡ଼ିଶାରେ ଏହା ଅନ୍ୟ ରାଜ୍ୟରେ ନଥାଏ କାହିଁକିନା ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ହୁଏ ଏହା ଆମ ଭାରତର ଅନ୍ୟ କୌଣସି ରାଜ୍ୟରେ କରିନଥାନ୍ତି ବା ଦେଖା ଯାଇନଥାଏ ସେଥିପାଇଁ ଆମ ଓଡ଼ିଶାରେ ରଥଯାତ୍ରା ପାଳନ ହୁଏ ଏହା ଅନ୍ୟ ରାଜ୍ୟରେ କରାଯାଇ ନାହିଁ କାହିଁକିନା ଆମ ଓଡ଼ିଶାରେ ଏଡ଼ ହେଉଛି ମୁଖ୍ୟ ପର୍ବ ସେଥିପାଇଁ ଆମ ଓଡ଼ିଶାରେ ଏହା ହେଉଛି ପର୍ବପର୍ବାଣି ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ସହିତ ଅନ୍ୟ ରାଜ୍ୟ ସହିତ ତୁଳନା କଲେ ବହୁତ ପାର୍ଥକ୍ୟ ଏବଂ ସାମଞ୍ଜସ୍ୟ ରହିଛି ସେଥିପାଇଁ ଆମ ଓଡ଼ିଶା ହେଉଛି ଗୋଟିଏ ସାଂସ୍କୃତିକ ରାଜ୍ୟ ଏବଂ ଏଠାରେ ଅନେକ ନାଚ ଗୀତ ଏବଂ କଳା ଏଠାରେ ଭରପୁର ହୋଇ ରହିଛି ଆମ ଓଡ଼ିଶାରେ ଏହା ଅନ୍ୟ ରାଜ୍ୟରେ ଦେଖାଯାଇନଥାଏ ଯେହେତୁ ଏହି ଓଡ଼ିଶା ମାଟିରେ ଆମ ରାଜ୍ୟରେ ଅନେକ ନାଚ ଗୀତ ଏବଂ ପର୍ବପର୍ବାଣି ଏସବୁ ଆମ ଓଡ଼ିଶାରେ ହିଁ କରାଯାଇଥାଏ ଏହା ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇନଥାଏ ସେଥିପାଇଁ ସେଥିପାଇଁ ଆମ ଓଡ଼ିଶା ସହିତ ଅନ୍ୟ ରାଜ୍ୟ ସହିତ ବହୁତ ପାର୍ଥକ୍ୟ ରହିଥାଏ